ହ୍ୟାଲୋ ଗୋଟିଏ ଫେସ୍ କ୍ରିମ୍ ଯାହାର ନାମ ହେଉଛି ହିମାଳୟା ନିମ୍ ଫେସ୍ କ୍ରିମ୍ ମୁଁ ମଗେଇଥିଲି ପ୍ରଥମ ତାହାର ବହୁତ ଗୁଡ଼ାଏ ଭଲ ପ୍ରଭାବ ମୋ ମୁହଁ ଉପରେ ପଡ଼ିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ମୋ ମୁହଁରେ କୁଣ୍ଡେଇ ହେବା ସହିତ ବହୁତ ପ୍ରକାରର ବ୍ରଣ ବାହାରି ପଡ଼ିଲା ଆଉ ବାହାରେ ମୁଁ ବହୁତ ଗୁଡ଼ାଏ ଟଙ୍କା ସାରିଲି ପ୍ରାୟତଃ ଦୁଇଶହ ଟଙ୍କାରେ ଗୋଟିଏ ଫେସ୍ କ୍ରିମ୍ କିଣି ମୁଁ ଦୁଇ ହଜାରେ ତିନି ହଜାରେ ଟଙ୍କା ଭିତରେ ଟଙ୍କା ସାରିଲି କିନ୍ତୁ ତଥାପି ମୋ ମୁହଁରେ କୌଣସି ବି ପରିବର୍ତ୍ତନ ଦେଖାଦେଲା ନାହିଁ ମୋ ମୁହଁରେ ନାଲି ପଡ଼ିଯିବା ସହିତ ବହୁତ ପ୍ରକାରର ବ୍ରଣ ଆହୁରି ବାହାରି ପଡ଼ିଲା ଯାହା ଦ୍ୱାରା କି ମୋର ବହୁତ ଗୁଡ଼ାଏ ଟଙ୍କା ସରି ଖର୍ଚ୍ଚ ହୋଇସାରିଲାଣି କିନ୍ତୁ କୌଣସି ବି ପ୍ରଭାବ ମୋ ମୁହଁରେ ପଡ଼ୁନି ଯଦି ଆପଣମାନେ ଏମିତି ଖରାପ ସାମଗ୍ରୀ ବାହାରକୁ ବଜାରକୁ ଦେବେ ତା'ହେଲେ ଲୋକମାନଙ୍କର ବହୁତ ଗୁଡ଼ାଏ କ୍ଷତି ହେବ ଯାହାଦ୍ୱାରା କି ତାଙ୍କ ପଇସା ଖର୍ଚ୍ଚ ହେବ ହେବ ତାଙ୍କ ମୁହଁରେ ବହୁତ ଗୁଡ଼ାଏ ବ୍ରଣ ବି ବାହାରି ପାରିବ ଆଉ ସେଥିରେ ବହୁତ ଖରାପ ବ୍ରଣ ବାହାରିବ ଯାହାଦ୍ୱାରା ଲୋକମାନଙ୍କର ବହୁତ ଗୁଡ଼ାଏ ଟଙ୍କା ସରିବ ଯଦି ଆପଣମାନେ ଭଲ ବ୍ରାଣ୍ଡ୍ର ଭଲ କ୍ୱାଲିଟ୍ର ଯଦି ଆପଣମାନେ ଦିଅନ୍ତେ ସାମଗ୍ରୀଟି ତା'ହେଲେ ଲୋକମାନେ ତାହାକୁ କିଣିବା ସହିତ ତାକୁ ବହୁତ ଖୁସିର ସହିତ ବ୍ୟବହାର ମଧ୍ୟ କରିପାରନ୍ତେ ଯାହାଦ୍ୱାରାକି ଆପଣଙ୍କର ସେ ସାମଗ୍ରୀଟି ଭଲରେ ବିକ୍ରି ମଧ୍ୟ ହୋଇପାରିବ କିନ୍ତୁ ତାହା ଆପଣ ନକରି ବହୁତ ଗୁଡ଼ାଏ ଖରାପ ଜିନିଷ ସେଥିରେ ମିଶେଇ ସାମଗ୍ରୀଟି ପ୍ରସ୍ତୁତ କରି ସେଥିରେ ଦେଉଛନ୍ତି ଯାହାଦ୍ୱାରାକି ଲୋକମାନଙ୍କର ମୁହଁରେ ବହୁତ ପ୍ରକାରର ବ୍ରଣ ବାହାରିବ ଆଉ ଲୋକମାନେ ତାହାକୁ କିଣିବେ ନାହିଁ କାରଣ ସେଥିରେ ମୋର ନିଜର ଅନୁଭୂତି ଅଛି ମୋ ମୁହଁରେ ବହୁତ ଗୁଡ଼ାଏ ଖରାପ ଜିନିଷ ବାହାରି ବ୍ରଣ ବାହାରିଛି ଯାହାଦ୍ୱାରା ମୁଁ ଅସୁନ୍ଦର ମଧ୍ୟ ଦେଖାଯାଉଛି ତେଣୁ ଏହାକୁ ଆପଣମାନେ ସୁଧାରିବା ଦରକାର ମୁଁ ଯଦି ଦୁଇଶହ ଟଙ୍କାରେ ଏ ଫେସ୍ କ୍ରିମ୍ ଫେସ୍ କ୍ରିମ୍ ଗୋଟେ ମଗେଇକି ତିନି ହଜାର ଟଙ୍କା ମିନିମମ୍ ସାରିବି ତା'ହେଲେ ମୋର ସେଥିରେ କ'ଣ ଲାଭ ରହିଲା କ'ଣ ତେଣୁ ଆପଣ ସେଥିରେ ପରିବର୍ତ୍ତନ ଆଣିଲେ ବହୁତ ଭଲ ହେବ